ହଁ ମୁଁ ଶ୍ରୀକାନ୍ତ ଡକ୍ଟର କହୁଥିଲି ମୁଁ ଡକ୍ଟର କହୁଥିଲି ଶ୍ରୀକାନ୍ତ ଡକ୍ଟର କହୁଥିଲି

କ'ଣ କହିଲେ ସାତଟାକୁ ସବୁଦିନେ ଖୋଲା ଅଛି

ରୋଗୀମାନଙ୍କୁ ଠିକ ସମୟରେ ଦେଖାଇ ଦେଖିବା ଆଉ ମେଡ଼ିସିନ୍ ଠିକ ଭାବରେ ଦେବା ରୋଗୀର ଚେକପ୍ କରିବା ଠିକ ସମୟରେ ଯେମିତି ମେଡ଼ିସିନ୍ ମାଗଣାରେ ଚିକିତ୍ସା ମାଗଣାରେ ଏମିତି କିଛି ନର୍ସ ଅଛନ୍ତି ତିନି ଚାରି ଜଣ ବୋଧେ ଡକ୍ଟର ପାଞ୍ଚ ଛଅ ଜଣ ଅଛନ୍ତି ହଁ ଲାଇନ୍ ଅନୁସାରେ ଚେକପ୍ କରାହୋଉଛି ମାନେ ଅଧିକ ଭିଡ଼ ହେଲେ ଲାଇନ୍ ବାନ୍ଧିବାକୁ ପଡ଼ୁଛି

ହଁ ଅଛି ହଁ ଚେକପ୍ ମାଗଣା କରାଯାଉଛି ହଁ ଆସନ୍ତୁ ହଁ ହଁ ଠିକ ଅଛି